ମୁଁ ବେଳେ ବେଳେ ନ୍ୟୁଜ୍ ଦେଖିଥାଏ ନ୍ୟୁଜ୍ ଦେଖିବା ଦ୍ୱାରା ତାରା ଦେଶ ତଥା ରାଜ୍ୟ ବିଷୟରେ ଜାଣି ହୁଏ ବେଳେ ବେଳେ ନ୍ୟୁଜ୍ ଦେଖିବା ଉଚିତ ତେଣୁ ମୁଁ ଅଧକାଂଶ ସମୟ ନ୍ୟୁଜ୍ ଦେଖିଥାଏ ତେଣୁ ମୁଁ ଯେବେ ବି ନ୍ୟୁଜ୍ ଦେଖେ ମୁଁ ଓ ଟି ଭି ଚ୍ୟାନେଲ୍ରେ ହିଁ ଦେଖି ଥାଏ କାରଣ ଏହି ଚ୍ୟାନେଲ୍ରେ ବିଶ୍ୱାସ ଯୋଗ୍ୟ ଖବର ଦେଇଥାଏ